ନବ ଜାତ ଶିଶୁମାନଙ୍କୁ ପରିସ୍କାର ପରିଚ୍ଛନ ରଖିବା ନିହାତି ଆବଶ୍ୟକ କାହିଁକିନା ତାଙ୍କୁ ଯଦି ଆମେ ଅପରିଷ୍କାର ହାତରେ ଧରିବୁ ସେମାନେ ରୋଗ ହବାର ତାଙ୍କୁ ବହୁତ ସମ୍ଭାବନା ଅଛି କାଇଁକିନା ସେମାଙ୍କର ସ୍କିନ୍ ସେମାନଙ୍କର ଅରର୍ଗାନ୍ ସଠିକ୍ ଭାବରେ ତିଆରି ହୋଇନଥାଏ ସେଥିପାଇଁ ଆମକୁ ଲୁଗା ସଫା ରଖିବାର ଅଛି ହାତ ସଫା ରଖିବାର ଅଛି ତାଙ୍କୁ ମଶାରୀ ଭିତରେ ଶୋଇବାର ଅଛି ଆଉ ଯେତେ ଆମେ ତାଙ୍କୁ ପରିସ୍କାର ପରିଚ୍ଛନ ରଖିବୁ ସେତେ ଆମେ ତାଙ୍କୁ ସୁସ୍ଥତା ଦେଇ ପାରିବୁ ସେମାନଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିପାରିବ